ଆମ ଦେଶ ଭାରତ ଏହି ଦେଶର ଏକ କ୍ଷୁଦ୍ର ରାଜ୍ୟ ହେଉଛିି ଓଡ଼ିଶା ଓଡ଼ିଶାରେ ବହୁଳ ପରିମାଣରେ ପର୍ବପର୍ବାଣୀ ଅଛି ଯେଉଁ ପର୍ବପର୍ବାଣୀରେ ପ୍ରତ୍ୟେକ ଲୋକ ଏକତ୍ରିତ ହୋଇ ନୃତ୍ୟ ପରିବେଷଣ ବା କଳା ପରିବେଷଣ କରିଥାନ୍ତି ଏହି ରାଜ୍ୟର ଏକ କ୍ଷୁଦ୍ର ଜିଲ୍ଲା ହେଉଛି ମାଲକାନଗିରି ମାଲକାନଗିରିର ପ୍ରତ୍ୟେକ ପ୍ରୋଗ୍ରାମ୍ ବା ଅନୁଷ୍ଠାନରେ ସମସ୍ତେ ଏକତ୍ରିତ ହୋଇ ଅନୁଷ୍ଠାନ ବା ପ୍ରୋଗ୍ରାମ୍ର ଆୟୋଜନ କରିଥାନ୍ତି ଏହି ପ୍ରୋଗ୍ରାମ୍ ମଧ୍ୟରୁ ଗୋଟେ ହେଉଛି ମାଲ୍ୟବନ୍ତ ମାଲ୍ୟବନ୍ତରେ ବହୁ ଦୂର ଦୂରରୁ କଳାକାର ମାନେ ଆସି ନୃତ୍ୟ ପରିବେଷଣ ବା ବିଭିନ୍ନ ପ୍ରକାର କଳା ପରିବେଷଣ କରିଥାନ୍ତି ତାଙ୍କ ମଧ୍ୟରୁ ଦୂରରୁ ବହୁ କଳାକାର ବା ଫିଲ୍ମ ଜଗତର କଳାକାର ଆସିଥାନ୍ତି ଏବଂ ଗୀତ ନୃତ୍ୟ ବା ଇତ୍ୟାଦି ପରିବେଷଣ କରିଥାନ୍ତି ଏବଂ ଲୋକଙ୍କୁ ମନୋରଞ୍ଜନ କରିଥାନ୍ତି